ଆମ ଭାରତରେ ବହୁତ ବଡ଼ ବଡ଼ ବ୍ୟବସାୟୀ ଶିଳ୍ପପତି ଅଛନ୍ତି ଯେମିତିକି ଟାଟା ଆଦାନି ବିର୍ଲା ତ ତା'ପରେ ପରେ ଯେତେବେଳେ ଆମ ଓଡ଼ିଶା ଆମ ଇଣ୍ଡିଆକୁ ଲଞ୍ଚ୍ ହେଲା ଜିଓ ତ ସେତେବେଳେ ସମସ୍ତେ କିପ୍ୟାଡ଼୍ ଫୋନ୍ ୟୁଜ୍ କରୁଥିଲେ ତ ସେହି ଟାଇମ୍ରେ ଯେତେବେଳେ ଜିଓ ଆମ ଇଣ୍ଡିଆକୁ ଆସିଲା ତ ସ ଜିଓର ଚାହିଦା ବହୁତ ବଢ଼ିଗଲା ଯେହେତୁ ସମସ୍ତେ ସମସ୍ତଙ୍କ ବଡ଼ ବଡ଼ ଫୋନ୍ ୟୁଜ୍ କଲେ ତ ତା' ଚାହିଦା ବଢ଼ିଲା ପରେ ପରେ ଜିଓ ଆଁ ଜିଓର ନେଟୱାର୍କ୍ ଚାରିଆଡ଼େ ଚାରିଆଡ଼େ ଆସିଲା ତେଣୁ ଜିଓ ପାଇଁକି ଆମେ ସମସ୍ତେ ବହୁତ ଖୁସି ଯେହେତୁ ଭଲ ନେଟୱାର୍କ୍ ଆସିଲା ତ ସେଥିଲାଗି ଆମେ ଆମ ଇଣ୍ଡିଆରେ ଏବେ ଜିଓର ଚାହିଦା ଏବେ ଭଲ ଚାଲିଛି ଜିଓ ବି ପ୍ରଥମ ଆମ ଆମ ଇଣ୍ଡିଆର ଆମ ଟୋଟାଲି ଦେଶର ସେକେଣ୍ଡ୍ ନମ୍ବର୍ରେ ଜିଓ ନ ଜିଓର କମ୍ପାନୀ ଚାଲିଛି ଏବଂ ଜିଓ ଆମ ଭଲ କମ୍ପ